ମୁଁ ବିଭିନ୍ନ ଭାଷାରେ ଗୀତ ଗାଇ ପାରେ ଏବଂ ଗୀତ ଗାଇବା ସମୟରେ ମୁଁ ଗୀତର ଶୈଳୀକୁ ପରିବର୍ତ୍ତନ କରିପାରେ ଏବଂ ମୁଁ ହିନ୍ଦୀ ଆଉ ଓଡ଼ିଆ ଏବଂ ବଙ୍ଗାଳି ମାଧ୍ୟମରେ ମଧ୍ୟ ଗୀତ ଗାଇପାଡ଼େ